ହଁ ହ୍ୟାଲୋ ଦାଦା ହ୍ୟାଲୋ ଦାଦା କାଲି ତ ମୁଁ ତୋ ସାଙ୍ଗରେ ହରିଶଙ୍କର ଯିବା ବୋଲି କହିଛି ହଁ ଆମ ଲୋକ ବି ହଁ ତୁ ମୁଁ ତୋ ଘର ହଁ ତୁ ମୁଁ ତୋ ଘର ପାଖ ଲୋକ ତୁ ମୁଁ କାଲି ହରିଶଙ୍କର ହରିଶଙ୍କରରୁ ସେଠାରେ ଶ୍ରୀ ଭଗବାନଙ୍କର ଦର୍ଶନ କରିବା ଏବଂ ମା' ବାବାଙ୍କ ଠାରୁ ପ୍ରଣାମ ଗରି ଗ୍ରହଣ କରିବା ବେଲେ କେମିତି କେମିତି ହ୍ୟାଲୋ

ହଁ ଯେ ଆମେ ଗାଡ଼ି ଭଡ଼ା କରିବା

ହଁ ଗାଡ଼ି ଭଡ଼ା ହେତାକୁ ପନ୍ଦରଶହ କି ଦୁଇ ହଜାର ପଡ଼ିବ ହଁ ଖାଇବା ପିଇବା ସେଠାରେ ଗୋଟିଏ ହୋଟେଲ୍ ବୁକ୍ କରିବା ସେଠାରେ ମା ବାପା ବି ତ ଅଛନ୍ତି ସେଥିପାଇଁ ଆମେ ହୋଟେଲ୍ ବୁକ୍ କରି ସେଠାରେ ଖାଇ କିରି ଆମେ ପୂଜାର୍ଚ୍ଚନା କରିବା ହଁ ବୋଲେ କାଲି ଆମେ ଭୋରରୁ ଯିବାକୁ ପଡ଼ିବ ହଁ ଚାରିଟା କି ପାଞ୍ଚଟାରେ ଭୋରରୁ ଯିବାକୁ ପଡ଼ିବ ସେଇଠି ଦେଇ ଆମେ ଗାଡ଼ିର ଗୋଟେ ହଁ ଗାଧେଇ ଗାଧୋଇ ଫାଧୋଇ କରି ଆମେ ସକାଳୁ ଚାରିଟାରେ ଯିବା ସେଠାରେ ମା' ବାପାଙ୍କ ସୁଦା ଭେଟ ପଡ଼ିବା ହଁ ହଁ ସେଠାରେ ହଁ ହଁ ସେଠାକୁ ବୁଲିବାକୁ ଯିବା ବିଭିନ୍ନ ପ୍ରକାର ଅମର ଯେନ ହରିଶଙ୍କର ଜାଗାରେ ଅଛି ସେଠାରେ ପାଣିର ଦେଖିବା ବିଭିନ୍ନ ପ୍ରକାର ମାଙ୍କଡ଼ମାନେ ଆସିବେ କି ପ୍ର ହଁ ମୁଁ ତ ଫା ପ୍ରଥମ ଥର ପାଇଁ ଯାଉଛି ସେଥିପାଇଁ ସେଠାରେ ମୋତେ ଟିକିଏ ଆଗ୍ରହ ଲାଗୁଛି ସେଥିପାଇଁ ମୁଁ ଆଜି ହଁ ବୋଲେ ସେଠାରେ ପାଣି ପବନ ଟିକେ ଭଲ ଲାଗିବା ଶ୍ରୀ ହରିଶନ ହରିଶଙ୍କ ହଁ ସେଠାରେ ଭୋଜନ କରିବା ଭଗବାନଙ୍କର ଆଶୀର୍ବାଦ ଗ୍ରହଣ କରିବା

ହଉ ସେଠାରେ କିଛି ପ୍ରକାର ବଜାରରୁ ସାମାନ କିଣିବା ଘରକୁ ଆସିବା ପରେ ହଁ ସେଠାରେ ଆମେ ମାର୍କେଟିଙ୍ଗ କରିବା ମା' ବାପାଙ୍କ ସାଙ୍ଗରେ ଘରକୁ ଫେରି ଆସିବା ହଁ ଗାଡ଼ି ବାଲାକୁ ମୁଁ ଫୋନ୍ କରିଛି ସେ କହିଲା ପନ୍ଦରଶହ ଟଙ୍କାରେ ଯିବା ଭୋରୁ ଉଠିକିରି ଯିବା ହଁ ସେ ସନ୍ଧ୍ୟା ପର୍ଯ୍ୟନ୍ତ ରହିବ ହଁ ହଁ ସେଠାରେ ନାଚିକରି ଭୋଜି କରି ଆସିବା ବାପା ମା'ଙ୍କ ସହିତ ହଁ ଠିକ୍ ଅଛି ବାହର